ହଁ ହଁ ମୁଁ ଜଣେ ଯାତ୍ରୀ ଯାତ୍ରା ସମୟରେ ବହୁତ ଅସୁବିଧା ହେଇଛି ତେଣୁ ଯାତ୍ରା ସମୟରେ ଗଲାମାନେ ବାହାରକୁ ତ ମହିଳା ଯାଏ ତା ପାଇଁ ନିହାତି ପରିସ୍ରାଗାର ଟା ରହିବା ଦରକାର ତେଣୁ ବସ୍ରେ ଯଦି ଆମେ ରାତ୍ରିରେ ଗୋଟେ ଦୂରବାଟକୁ ଯାଉଛୁ ଯୋଉଠାରେ ବି ବସ୍ ରଖୁଛି ସେଇଠାରେ ମାନେ ପେଟ୍ରୋଲ୍ ପମ୍ପ ପାଖରେ ରଖିଲେ ତାହାଲେ ସୁବିଧା ଥାଏ ପରିସ୍ରାଗାର ଯଦି ତା ରାସ୍ତାରେ କୋଉଠି ଅଲଗା ରାସ୍ତାରେ ରଖି ଦେଉଛି ଖୋଲା ରାସ୍ତାରେ ତ ସେଠି ପରିସ୍ରାଗାର ନଥାଏ ସ୍ତ୍ରୀ ଲୋକମାନେ ବାହାରକୁ ଯାଇଥାନ୍ତି ପରିସ୍ରା କରିବାକୁ ରାତି ଅଧାରେ କୋଉଠି ସାପଫାପ ଥିବ ତେଣୁ ବହୁତ ଡ଼ର ବି ଥାଏ ତ ଯାତ୍ରା ସମୟରେ ଯୋଉଠି ଗୋଟିଏ ଗୋଟିଏ ମଝିରେ ମଝିରେ ଗୋଟେ ଗୋଟେ ଶୌଚାଳୟ ରହିଲେ ବହୁତ ଭଲ ହେବ ତେଣୁ ଲୋକଙ୍କ ବିଶ୍ରାମାଗାର ମଧ୍ୟ ରହିବା ଦରକାର ଯଦି ଆ ରାତି ଅଧାରେ ଗୋଟେ ଷ୍ଟପେଜ୍ ଷ୍ଟେସନ୍ରେ ରେ ଲୋକ ଓହ୍ଲେଇ ଗଲେ ଆଉ ରାତି ଅଧରେ ଆଉ ଅଲଗା ଗାଁ ଭିତର ଗାଁକୁ ତ ଗାଡ଼ି ଯାଏନି ତେଣୁ ଯିବାକୁ ତାକୁ ସକାଳୁ ପଡ଼େ ତାହେଲେ ସେ ଟିକେ ବିଶ୍ରାମ ନେଇକି ଯିବା କଥା ଏବେ ତ ସବୁଆଡ଼େ ଭଲ ମାନେ ବସଷ୍ଟାଣ୍ଡ ହେଇଗଲାଣି ବସଷ୍ଟାଣ୍ଡ ଭିତରେ ତ ସବୁକିଛି ସୁବିଧା ଅଛି ତେଣୁ ଯେତେବେଳେ ବସ୍ ଛାଡିକି ବସଷ୍ଟାଣ୍ଡରୁ ବାହାରକୁ ଯାଉଛି ବାଟରେ ଯେତେବେଳେ ରହେ ସେତିକିବେଳେ ଲୋକମାନେ ଟିକେ ଅସୁବିଧା ସମ୍ମୁଖୀନ ହୁଅନ୍ତି ଆଉ ମୁଁ ଥରେ ଏମିତି ଯିବା ରାସ୍ତାରେ ମୋତେ ମୋର ପେଟଟା ବହୁତ ଖରାପ ଥିଲା ତ ପେଟ୍ରୋଲ୍ ପମ୍ପ ବି ମିଳି ନଥିଲା ତ ବାଟରେ ଗୋଟେ ଜାଗାରେ ଗାଡ଼ି ରଖିଲା ମୁଁ ସେଇ ରାତିରେ ମୋ ଦେହ ଏତେ ଖରାପ ହେଇଗଲା ସେ ରାସ୍ତା ଯା ରାତିଯାକ ଟିକେ ବିଶ୍ରାମ ନେବି ବୋଲି ଭାବିଲି ସେଠୁ ପୁରା ମାନେ ସେଠି କିଛି ନଥିଲା ମାନେ ଝାଡ଼ା ଯିବା ପରିସ୍ରା ଯିବା ପାଣି ପିଇବା କିଛି ନ ଥିଲା ସେଠୁ ଡ୍ରାଇଭର୍ ତା'ର ଗାଡ଼ିରେ ଯୋଉ ପାଣି ରଖିଥିଲା ସେଇ ପାଣିକୁ ଆଣିକି ଦେଲା ଶୌଚାଳୟ କରିବାକୁ